ଭଦ୍ରକ ଜିଲ୍ଲାର ମୁଖ୍ୟ ପରିବହନ କହିବାକୁ ଗଲେ ସାଧାରଣତଃ ଛୋଟ ଭ୍ୟାନ୍ ଅଟୋ ରିକ୍ସା ବସ୍ ଆଉ ଯେଉଁ ବଡ଼ ଭ୍ୟାନ୍ ମଧ୍ୟ ଆଉଛି ସେଇ ଗାଡ଼ି ମଧ୍ୟ ସଡ଼କରେ ଗମନା ଗମନ କରିବା କରେ ତା'ସହିତ ରେଲ୍ୱେ ଏ ସୁବିଧା ରହିଛି ଯାହାକି ଲୋକମାନେ ବହୁତ ଦୂରକୁ ଯିବା ଆସିବା କରିବାକୁ ହେଲେ ରେଲ୍ୱେ ଷ୍ଟେସନ୍ ମାଧ୍ୟମଲେ ସେଠାରେ ଟ୍ରେନ୍ରେ ଚଢ଼ି ଅନ୍ୟ ଦେଶ ବିଦେଶକୁ ମଧ୍ୟ ଯାଇଥାନ୍ତି ତା'ସହିତ ଯେଉଁ ଓ ଆର୍ ସି ଟି ସି ଗଭ୍ମେଣ୍ଟର ବସ୍ ବି ର ବି ସୁବିଧା ଅଛି ମଟର୍ ସାଇକଲ୍ ଚଳେଇବା ପାଇଁ ମଧ୍ୟ ଭଲ ରାସ୍ତାର ସୁବିଧା ଅଛି ଆଉ ଯାହାଫଳରେ ଲୋକମାନେ ବହୁତ ସହଜରେ ମଧ୍ୟ ଏଣେତେଣେ ଯାଇପାରନ୍ତି ଆଉ ସବୁ ରାସ୍ତାଗୁଡ଼ିକ ବହୁତ ଦିଗମାନେ ଭଲ ରାସ୍ତା ଲୋକଙ୍କର ଯିବା ଆସିବା କମ୍ କରିବାପାଇଁ କୌଣସି ପ୍ରକାର ଅସୁବିଧା ନାଇଁ ଆଉ ଏଇଗୁଡ଼ାର ସବୁ ସୁବିଧା ପ୍ରତ୍ୟେକ ଜିଲ୍ଲାରେ ଯିବାଆସିବା କରିବାପାଇଁ ସବୁ ଅଛି